ଆମ ଢେଙ୍କାନାଳ ଜିଲ୍ଲାରେ ଗଣେଶ ବଜାର ଅଛି ଗଣେଶ ବଜାରରେ ବଡ଼ ବଡ଼ ଦୋକାନ ଅଛି ହେଉଛି ଲଞ୍ଚ ଅଛି ଲଞ୍ଚ ଅଛି ସେ'ଠି ଭଲ ଡ୍ରେସ ପତ୍ର ମିଳେ